ମୁଁ ଆମ ଗ୍ରାମ ଛକରୁ ଗୋଟିଏ ଚାର୍ଜର୍ କିଣିଥିଲି ପାଞ୍ଚଶହ ଟଙ୍କା ଦେଇକି ସେଇ ଚାର୍ଜର୍ ଟି ପନ୍ଦର ଦିନ ଖଣ୍ଡେ ଚାଲିକି ପୁଡ଼ିଗଲା ତା'ପରେ ଏବେ ଚାର୍ଜିଂ କଲେ ଚାର୍ଜ ହେଉନି